ଭଦ୍ରକ ଜିଲ୍ଲାରେ ଅନେକ ସ୍ଥାନୀୟ ହାଉସିଙ୍ଗ ବିକଳ୍ପ ରହିଅଛି ଯଥା ଇଷ୍ଟେଟ୍ ବା ଅନେକ ପ୍ରକାରର ପଲି ହାଉସିଙ୍ଗ ଯେଥିରେ ଅନେକ ପ୍ରକାରର ଅନେକ ସ୍କିମ୍ ମଧ୍ୟ ରହିଛି ଏବଂ ସେହିପରି ଭାବରେ ସରକାରୀ ସ୍କିମ୍ ମଧ୍ୟ ରହିଅଛି ଏହାଦ୍ଵାରା ଅନେକ ପ୍ରକାରର ସାମଗ୍ରୀ ଏବଂ ବଜାରର ସାମଗ୍ରୀ ର କିଛି ଅଂଶ ସୁବିଧାଜନକ ହୋଇପାରୁଛି ଏବଂ ଏହି ବିକଳ୍ପ ଗୁଡ଼ିକୁ ଜିଲ୍ଲାର ସାମଗ୍ରୀ ହାଉସିଙ୍ଗ ବଜାର ଏବଂ ରିୟଲ୍ ଇଷ୍ଟେଟ୍ ଟ୍ରେଣ୍ଡ୍କୁ ଅନେକ ପ୍ରକାର କ୍ଷେତ୍ରରେ ବା ଅନେକ ପରିମାଣ ମାତ୍ରାରେ ଫଳ ପ୍ରତିଫଳିତ କରୁଛି ଯାହାଫଳରେ ହାଉସିଙ୍ଗ ବିକଳ୍ପ ହାଉସିଙ୍ଗ ମାର୍କେଟ୍ ଭଳିଆ ଅନେକ ଟ୍ରେଣ୍ଡ୍ ମଧ୍ୟ ଏଥିରେ ସାମିଲ ହୋଇପାରୁଛି